ହଁ ହଁ ଋତୁପର୍ଣ୍ଣା ତୁ ଫ୍ରି ଅଛୁ ଏବେ ଆମେ ଟିକିଏ କଥା ହେଇଥାନ୍ତେ ଆମ ପୁରୀରେ ଗୋଟେ ସୋ ପଡ଼ିଛି ତ ସେଇଠି ସାଂସ୍କୃତିକ ପୋଗ୍ରାମ୍ ସହିତ ବିଭିନ୍ନ ପ୍ରକାର ମେଲୋଡ଼ି ବି ହବ ତ ତୁ ଆସିପାରିବୁ କି ଆମର ସାଂସ୍କୃତିକ ପୋଗ୍ରାମ୍ ହବ ମେଲୋଡ଼ୀ ହବ ଆମର ସୁପରଷ୍ଟାର୍ମାନେ ସବୁ ସିନେମା ସୁପରଷ୍ଟାର୍ମାନେ ସମସ୍ତେ ଆସିବେ ତ ତୁ ଆସିଲେ ଭଲ ହୁଅନ୍ତା ଆରେ ସିଏ ଆସୁଛନ୍ତି ସିଏ ଆସୁଛନ୍ତି ବଢ଼ିଆ କଥା ତ ହେଲା ତୁ ଆସେ ଆମର ସନ୍ଧ୍ୟା ସାତଟାରେ ପୋଗ୍ରାମ୍ ଷ୍ଟାର୍ଟ୍ ହେଉଛି ତ ତୁ ଦିନ ଏଗାରଟାରେ ପଳେଇ ଆସେ ଆମେ ମନ୍ଦିର ବୁଲିବାକୁ ଯିବା ମନ୍ଦିର ବୁଲିସାରିକି ପୋଗ୍ରାମ୍ ଦେଖିବା ପାଇଁ ଯିବା ନାଇଁ ଆମେ ସାଙ୍ଗମାନେ ସମେସ୍ତେ ଯିବୁ ତ ତୁ ଏକ ଆସିବୁ ନା ତୋ ସାଙ୍ଗମାନେ ଆସୁଛନ୍ତି ଓହୋ ଏଗାରଟାରେ ଆସିଯା ସାତଟାରେ ପୋଗ୍ରାମ୍ ଅଛି ନା ଏଗାରଟାରେ ଆସିଯା ତ ଆମେ ମନ୍ଦିର ବୁଲିବା ସୀ ବୀଚ୍ ଟିକିଏ ବୁଲିଆ ତା'ପରେ ପୋଗ୍ରାମ୍ ଦେଖିବା ପାଇଁ ଯିବା ଆଉ ତୁ ଘରେ କହିଦେଇଥିବୁ ତ ଏତିକି ଲେଟ୍ ହବ ତ ଇଆଡ଼େ ଖାଇକିରି ଏକା ଥନେ ଯିବୁ ଆଉ ଘରେ କାଇଁକି ରୋଷେଇ କରିବୁ ଏତେ ଅଧିକ ରାତିରେ ଅଧିକ ରାତି ଯେହେତୁ ହବ ସାଙ୍ଗରେ ଶୀତବସ୍ତ୍ର ବି ନେଇକି ଆସିଥିବୁ ତ ଶୀତ ହେଉଛି ବହୁତ୍ ପଡ଼ୁଛି ଆଡ଼େ ଆମ ଆଡ଼େ ଶୀତ ବହୁତ୍ ହେଉଛି ହଁ ଖାଇକି ଫେରିବା

ନାଇଁ ରାତି ଏଗାର୍ଟା ବାର୍ଟା ହେଇଯିବ ତୁ ତୁ ସେଥିପାଇଁ ଘରେ କହିକି ଆସିଥିବୁ ଆଗୁଆ ଆଉ ସବୁ ଶୀତବସ୍ତ୍ର ବି ନେଇକି ଆସିଥିବୁ ଶୀତ ପଡ଼ୁଛି ଏବେ ଯେହେତୁ ହଁ ତୁ ଆସିଲେ ବହୁତ୍ ବଢ଼ିଆ ମସ୍ତି ହବ ଆଉ ତୋ ଫୋନ୍ଟା ନେଇକି ଆସିଥିବୁ ଫଟୋ ଉଠେଇବା ଭିଡ଼ିଓ କରିବା ଆଉ ତୁ ତୁ ପିନ୍ଧିକି ଆସେ ପଟିଆଲା ପିନ୍ଧିକି ଆସେ ମନ୍ଦିର ଯିବା ତ ସେଥିପାଇଁ ପଟିଆଲା ପିନ୍ଧିକି ଆସ୍ ଭଲ ହବ ହଁ ପଇସା ତୁ ନେଇକି ଆସେ ଖର୍ଚ୍ଚ କରିବା ଆଉ ଆଉ ତୋର ବାନ୍ତି ହୁଏ ନା ତୁ ଆସିଲାବେଳେ ମେଡ଼ିସିନ୍ ପାଣି ବୋତାଲ୍ ସାଙ୍ଗରେ ସବୁ ନେଇକି ଆସିଥିବୁ ତୋର ଓହୋ ହଁ ହଁ ବାଗେଇକି ଆସିବୁ ଦେଖିକରି ଆଉ ହଁ ହଁ ବଢ଼ିଆ ମସ୍ତି ହବ ଆସିଲେ ତୁ ଆ ହଁ ହଁ ତୁ ଘରେ କହିକି ଲେଟ୍ ହବ ବୋଲି କହିକି ଆସିବୁ ବାଗେଇକି ଦେଖିକରି ଆସିବୁ ଭଲ ମଜା ମସ୍ତି କରିବା ଆଉ ହଁ ହଁ ନାଇଁ ଆମ ଘର ଠେଇକି ଆସିବୁ ଏଠି ଟିକିଏ ମମି ହେରିକାଙ୍କୁ ଦେଖାକରି ତା'ପରେ ମନ୍ଦିର ଯିବା ସମୁଦ୍ର ଯିବା ତା'ପରେ ସେଉଠୁ ଯିବା ଫଙ୍କସନ୍ ଦେଖିଆ ପାଇଁ ସାତଟାରେ ଆଉ ହଁ ହଁ

ହଁ ହଉ କାଲି ଦେଖା ହବ ହଁ ହଉ ହଉ